ସମ୍ବଳର ଅଭାବ ହେଲେ ଆମ ଅଞ୍ଚଳରେ ଥିବା ସ୍କୁଲ ମୁଖ୍ୟତଃ ଏଠି ଆମ ନିକଟବର୍ତ୍ତୀ ସ୍କୁଲରେ ସପ୍ତମ ପର୍ଯ୍ୟନ୍ତ ପଢ଼ା ହେଉଛି ସେଠି ଦୁଇଜଣ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀ ଅଛନ୍ତି ବହୁତ ବହୁତ ସାରା ପିଲା ଏଠି ପଢ଼ୁଛନ୍ତି ଯଦି ସାର୍ ଗୋଟିଏ କ୍ଳାସରୁମ୍ରୁ ପଢ଼ାଇକି ଅନ୍ୟ କ୍ଳାସରୁମ୍କୁ ଯାଉଛନ୍ତି ଆଉ ଗୋଟିଏ କ୍ଲାସରୁମ୍ରେ ପିଲାମାନଙ୍କର ପାଟି ବହୁତ ଜୋରରେ ଶୁଭୁଛି ମୁଖ୍ୟତଃ ଏସବୁ ହେବାର କାରଣ ସମ୍ବଳ ଅଭାବ ସମ୍ବଳ ଅଭାବ ହେତୁ ଆମ ଅଞ୍ଚଳରେ ଥିବା ସ୍କୁଲ ତା'ର ବାଉଣ୍ଡ୍ରି ନାହିଁ ପିଲାମାନେ ଖେଳିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଆଉ ବାଉଣ୍ଡ୍ରି ନଥିବାରୁ ପାଖା ପାଖି ଥିବା କୂଅ ଖୋଲା କୂଅ ଅଛି ସେଠି ପିଲାମାନେ ପଡ଼ିଯିବାର ବି ସମ୍ଭାବନା ଅଛି ସୋ ସମ୍ବଳ ଅଭାବରୁ ମୁଖ୍ୟତଃ ସମ୍ବଳ ଅଭାବରୁ ଏହିସବୁ ସ୍କୁଲରେ ପ୍ରୋବ୍ଲେମ୍ ଦେଖା ଦେଉଛି